ମୁଁ ନୟାଗଡ଼ ଜିଲ୍ଲାର ଜଣେ କ୍ଷୁଦ୍ରଚାଷୀ ନୟାଗଡ଼ ଜିଲ୍ଲାର ପାଣିପାଗ ନେଇ ମୁଁ ଖରାଦିନେ ମୁଗ ଚାଷ କରେ ବର୍ଷା ଦିନେ ଧାନ ଚାଷ କରିଥାଏ ଏଭଳି ଋତୁ ଅନୁଯାୟୀ ଅନ୍ୟାନ୍ୟ ବି ଚାଷ କରିଥାଏ